ଯୋଗ ଭାରତରେ ବହୁ ପୁରାତନ କାଳରୁ ପୁରାଣ ସମୟରୁ ରହିଆସିଛି ସେତେବେଳେ ଯୋଗର ପ୍ରାଧାନ୍ୟ ବହୁତ ଅଧିକ ଥିଲା ଯୋଗ କରିକି ଲୋକମାନେ ନିଜ ଶରୀରକୁ ସୁସ୍ଥ ରଖିବା ସହିତ ନିଜ ମନକୁ ମଧ୍ୟ ଶାନ୍ତ ରଖିପାରୁଥିଲେ ସେ ସମୟରେ ଶ୍ରୀ ରାମଚନ୍ଦ୍ର ମଧ୍ୟ ବନରେ ରହି ଋଷି ମୁୁନିଙ୍କ ପାଖରୁ ଶିକ୍ଷା ଲାଭ କରିଥିଲେ ଅର୍ଜୁନ ମଧ୍ୟ ମୁନି ଋଷିଙ୍କ ପାଖରୁ ଶିକ୍ଷା ଲାଭ କରିଥିଲେ ଜଙ୍ଗଲରେ ରହି ସେହି ସମୟରେ ସେ ଜଙ୍ଗଲରେ ବିଦ୍ୟା ଶିକ୍ଷା କରିବା ସମୟରେ କେବଳ ସେମାନେ ଧନରୁ ବିଦ୍ୟା ନୁହଁ ସେଥି ସହିତ ଯୋଗ ବିଦ୍ୟା ମଧ୍ୟ ତାଙ୍କ ପାଇଁ ମୁଖ୍ୟ ଶିକ୍ଷା ଥିଲା ଏବଂ ତା' ସହିତ ଅନେକ ଶିକ୍ଷା ମଧ୍ୟ ଦିଆଯାଉଥିଲା କିନ୍ତୁ କାଳକ୍ରମେ ଏହି ଯୋଗ ଶିକ୍ଷାକୁ ଭାରତର ଲୋକମାନେ ଧୀରେ ଧୀରେ ବୁଲି ଆସୁଥିବା ସମୟରେ କେତେକ ସାଧୁ ସନ୍ଥ ଯେମିତିକି ବାବା ରାମଦେବ ତାକୁ ବଜାୟ ରଖିଚନ୍ତି ପୁଣି ଥରେ ଲୋକଲୋଚନକୁ ଆଣିଚନ୍ତି ଏବଂ ଆମର ନାଳନ୍ଦା ୟୁନିଭରସିଟିରେ ମଧ୍ୟ ଯୋଗ ପାଇଁ ବହୁତ ଅନ୍ୟ ଦେଶମାନଙ୍କରୁ ମଧ୍ୟ ବହୁତ ଲୋକ ସେଠାକୁ ଆସନ୍ତି ଏବଂ ଆମର ସରକାର ବର୍ତ୍ତମାନ ଯୋଗକୁ ଲୋକ ଲୋକମାନଙ୍କ ପାଖରେ ପହଞ୍ଚିବା ପାଇଁ କିଭଳି ସମସ୍ତେ ଯୋଗ କରିବେ ସୁସ୍ଥ ରହିବେ ରୋଗ ରହିବେ ମନ ଶାନ୍ତ ରଖିବେ ସେଥିପାଇଁ ଯୋଗ ଆମ ପାଇଁ ନିହାତି ଆବଶ୍ୟକ ଏହା ନିହାତି ଆବଶ୍ୟକ ତେଣୁ ସେମାନେ କ'ଣ କରୁଛନ୍ତି ବର୍ତ୍ତମାନ ଆମର ପ୍ରତି ବର୍ଷ ଜୁନ ଏକୋଇଶକୁ ଯୋଗ ଦିବସ ରୂପେ ପାଳନ କରାଯାଉଛି ଜୁନ ଏକୋଇଶକୁ ପ୍ରତିବର୍ଷ ଲୋକମାନେ ଯୋଗ ଦିବସ ରୂପେ ପାଳନ କରୁଛନ୍ତି ସମସ୍ତେ ସେହିଦିନ ଯୋଗ କରୁଛନ୍ତି ଏବଂ ବହୁତ ଲୋକ କେବଳ ଯୋଗ କରିବା ଦ୍ୱାରା ହିଁ ବହୁତ ଶାରୀରିକ ଶାନ୍ତି ଲାଭ କରିପାରୁଛନ୍ତି ଏବଂ ବହୁତ ରୋଗରୁ ମଧ୍ୟ ମୁକ୍ତି ପାଇପାରୁଛନ୍ତି ତେଣୁ ଯୋଗ ଆମ ପାଇଁ ଏକାନ୍ତ ଆବଶ୍ୟକ ଆମ ଶରୀର ପାଇଁ ଆମ ମନ ପାଇଁ ଯୋଗ ଏକାନ୍ତ ଆବଶ୍ୟକ